ଖରା ଦିନେ ଗୋରୁ ଗାଈ ଚରିବାକୁ ହଇରାଣ ହୁଅନ୍ତି ଘାସ ମରିଯାଏ ପଡ଼ିଆ ବିଲ ସବୁ ମ ଘାସଫାସ ମରିଯାଏ ଆଉ ହଇରାଣ ହୁଅନ୍ତି ଖାଇବାକୁ କିଛି ପାଆନ୍ତିନି ସବୁଜ ଘାସ କୁଟାଫୁଟା ଖାଆନ୍ତି ଆଉ ଆମର ନଳ ନର୍ଦ୍ଦମା ପୋଖରୀ ଗଡ଼ିଆ ସବୁ ପାଣି ଶୁଖିଯାଏ ପିଇବାକୁ ମଧ୍ୟ ହଇରାଣ ହୁଅନ୍ତି ପଶୁ ପକ୍ଷୀ ମାନେ ପାଣିର ବହୁତ ଅସୁବିଧା ହୁଏ ଆଉ ସବୁଜ ଘାସ ଖାଇବା ବି ଅସୁବିଧା ହୁଏ ପାଆନ୍ତି ନାହିଁ ଏହି ସବୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଆଉ ବର୍ଷା ଦିନ ସୁବିଧା ସବୁ ଖାଇବା ପିଇବା ପାଇଁ ସବୁ ସୁବିଧା ଥାଏ ଏହିସବୁ ଅସୁବିଧା ଖରାଦିନେ ହିଁ ହୁଏ ଶୀତ ଦିନ ବି ଅଳ୍ପ କିଛି ହୁଏ ଆଉ ଖାଇବା ପାଇଁ ଆଉ କିଛି ଅସୁବିଧା ନାହିଁ